ହ୍ୟାଲୋ ହଁ କ୍ୟାବ୍ ଏଜେନ୍ସି ଲାଗିଛିକି ହଁ ମୁଁ ଦହ୍ୟାରୁ ରଞ୍ଜିତା କହୁଥିଲି ମୋର ଅଟୋ ଦରକାର ଥିଲା ତ

ଆଉ ମୋର ଏଇଠୁ ସୋନପୁର ଯିବାର ଅଛିନା ମୋତେ ଟିକିଏ ଠିକ୍ ଟାଇମରେ ଅଟୋ ଦରକାର ଅଛି ଆପଣ ପଠେଇ ପାରିବେ କି ହଁ ସାଢ଼େ ଦଶଟାରୁ ଏଗାରଟା ଭିତରେ ହେଲେ ଚଲିବ ମୋର ଏଗ୍ଜାମ୍ ଅଛିନା ସେଥିପାଇଁ ଆଛା ଆଛା ହେଉ ହେଉ ଠିକ୍ ଅଛି ହେଉ ଡ୍ରାଇଭର ଭାଇନାଙ୍କୁ ଟିକିଏ କହିବ ଟିକିଏ ଶୀଘ୍ର ପହଞ୍ଚିଯିବେ ଦରକାର ଅଛିନା ଏମରଜେନ୍ସି ଅଛି ମୋର ସେଥିପାଇଁ ଆଜ୍ଞା ଆଜ୍ଞା ହଁ ମୁଁ ଏଇଠି ଅପେକ୍ଷା କରିଛି ଆସିବେ ହଁ ହଁ ଠିକ୍ ଅଛି ହେଉ ଟିକିଏ ଜଲ୍ଦି ପଠେଇଦେବେ ହେଁ ହଁ ହଁ ରହୁଛି